କେନ୍ଦୁଝର ଆଜ୍ଞା କହିବାକୁ ଗଲେ କଳା ସଂସ୍କୃତିର ଜିଲ୍ଲା ତ କେନ୍ଦୁଝରରେ ପ୍ରାୟ ଲୋକମାନେ ଯାହାବି ମାନେ ତଳେ ଅଞ୍ଚଳରେ ରହୁଛନ୍ତି ସେମାନେ କଳା ସେମାନଙ୍କ ପାଖରେ ଥାଇ ମଧ୍ୟ ସେମାନେ ଲୋକଲୋଚନକୁ ଆସି ପାରୁନାହାଁନ୍ତି କେନ୍ଦୁଝର ଗୋଟେ ବହୁତ ଭଲ ଜାଗା ଯେଉଁଠିକି କଳା ଲୁଚି ରହିଛି ଏବଂ କେନ୍ଦୁଝର ଏବେ ଏବେ ଦୁଇ ହଜାର ଉଣାଇଶିଠୁ କୋଡ଼ିଏ ପରେ ଦୁଇ ହଜାର କୋଡ଼ିଏ ମସିହା ପରେ କେନ୍ଦୁଝର ବହୁତ ବିକଶିତ ହେଇଛି ଯାହା ଆମେ ନିଜ ଆଖିରେ ଦେଖିଛୁ କି ସେତେବେଳେ ପାଣି ଟିକେ ଅସୁବିଧା ହେଉଥିଲା ଏବେ ଲାଇନ୍ ପାଣି ଘରେ ଘରେ ଆସି ପହଞ୍ଚୁଛି ସେତେବେଳେ ଡ୍ରେନ୍ରେ ଟିକେ ପ୍ରୋବ୍ଲେମ୍ ଥିଲା ଏବେ ପାଣି ଯେତେବେଳେ ବର୍ଷା ହେଇଥିଲା ରୋଡ଼ ଉପରେ ହେଇଯାଉଥିଲା କିନ୍ତୁ ଏବେ ବର୍ତ୍ତମାନ ଡ୍ରେନ୍ ମାନେ ସଫା ହେଇକି ପାଣିବି ଭଲସେ ଯାଇପାରୁଛି ଯାହାବି ଛୋଟ ଛୋଟ ଜିନଷ ଯାହାବି ରହିଥିଲା ସେତେବେଳେ ଅଧିକ ଝଗଡ଼ା ହେଉଥିଲା କିନ୍ତୁ ଏବେ ଝଗଡ଼ା ହେଉନି ଯାହା ପୋଲିସ ଆସି ସଙ୍ଗେ ସଙ୍ଗେ ସମାଧାନ କରିଦେଉଛି ସେତେବେବେଳେ ଯାହାବି ପ୍ରୋବ୍ଲେମ୍ ଥିଲା କିନ୍ତୁ ଏବେ କେନ୍ଦୁଝର ଜିଲ୍ଲା ବହୁତ ମାନେ ବହୁତ ପରିବର୍ତ୍ତନ ହେଇଯାଇଛି ଆଉ ଏଠି ଭଲ ସବୁ ଜିନଷ ଏବେ ଶାନ୍ତି ଶୃଙ୍ଖଳା ସହିତ ସମସ୍ତେ ମାନେ ନିଜେ ନିଜକୁ ସାହାଯ୍ୟ କରି ଯାହାବି ମାନେ ଅସୁବିଧା ରହୁଛି ତାକୁ ସବୁ ସବୁ ସମାଧାନ କରୁଛନ୍ତି